ହ୍ୟାଲୋ ଜିତୁ ମୋ ସାଙ୍ଗ ଭଲ ଅଛୁଟି ହଁ ଭଲ ଅଛି ତମ ଗାଁକୁ କାଲିକି ଆସିବି ସମ୍ବଲପୁର ନାଇଁ କାଲି କଣ କାମ ବୋଲେ ଶାଢ଼ୀ ଟିକିଏ କିଣିଥାନ୍ତି ତ ସମ୍ବଲପୁରୀ ଶାଢ଼ୀ ଟିକିଏ ଫେମସ୍ ମୋର ବି ଇଚ୍ଛା ବି ତୋ ସହରକୁ ଆଇବି ଟିକିଏ ଶାଢ଼ୀଫାଡ଼ି କିଣିବା ଟିକିଏ ହେଲ୍ପ କରିବୁ ସାଙ୍ଗ ଆଁ ହଁ ଠିକ୍ଅଛି ସାଙ୍ଗ ମୁଁ ଆସିବି କାଲିକି ଆସିବି ଯିବା ମିଶିକି ଭଲ ଭଲ ଦୋକାନ ଯିବା ପଇସା କିଛି ପ୍ରୋବ୍ଲେମ୍ ନାଇଁ ମୋତେ କ୍ଵାଣ୍ଟିଟି ଶାଢ଼ୀ ଭଲ ଦରକାର ଶାଢ଼ୀ ଯୋଉଟା ବି ହେଲା କାଲିକି ପହଞ୍ଚିଯିବି ଦଶଟା ସୁଧା ସାଙ୍ଗ ହଉ କାଲି ଆଇଲାପରେ ହଁ ଫୋନ୍ କରିବି ଯିବା ମୋତେ ଟିକିଏ ଦୋକାନ ଟିକିଏ ଦେଖେଇବ କାହିଁକି ମୁଁ ରିଟର୍ଣ୍ଣରେ ଯିବି ନା ସପିଙ୍ଗ୍ କଲାପରେ ମୋତେ ଶାଢ଼ୀ ଭଲ ଭଲ ଶାଢ଼ୀ ଗୋଟେ ଚାରି ପାଞ୍ଚଟା କିଣିବାର ଥିଲା ତ ଶାଢ଼ୀ କିଣିଲାପରେ ଟିକିଏ ତୁମ ସମ୍ବଲପୁର ବୁଲେଇ ନେଇଥାନ୍ତୁ ସାଙ୍ଗ ହଁ ଆସିବି ତମର ଯୋଉ ଯୋଉ ଜାଣିଛ ଫେମସ୍ ଜାଗା ସବୁ ଦୋକାନ ବି ଭଲ ଭଲ ଦୋକାନ ନେବ ଆ ହଉ ଠିକ୍ଅଛି ସେଇଠିକି ହିଁ ଯିବା କାହିଁକି ମୋତେ ସମ୍ବଲପୁରୀ ଶାଢ଼ୀ ଦରକାର ଥିଲା ମୋତେ ହଁ ଠିକ୍ଅଛି ସେଠି ଭଲ ଭଲ ରେଟ୍ ମୋର କିଛି ପ୍ରୋବ୍ଲେମ୍ ନାଇ ଡିସକାଉଣ୍ଟ ମୋର ଦରକାର ନାଇଁ ମୋତେ କଣ ଭଲ ଶାଢ଼ୀ ଦେଖେଇଲେ ମୁଁ ସେଇଥିରୁ ଚାରି ପାଞ୍ଚଟା ଧରି ପଳେଇଆଇବି ହଁ ମୁଁ ହଉ ଠିକ୍ଅଛି ସାଙ୍ଗ କାଲିକି ମୁଁ ଆଇଲେ ସେ ଦୋକନୀକୁ ଯିବା ଯଦି ପସନ୍ଦ ନ ଲାଗିଲେ ଆଉ ଦୋକାନ ତ ଅଛି ତମ ସମ୍ବଲପୁରରେ ଭଲ ଭଲ ଦୋକାନ ହଁ କିଛି ଟେନସନ୍ ନାଇଁ କାଲିକି ଆଇବା ଯୋଉଠି ପସନ୍ଦ ସେଠି ବାଛିବା ବୁଲି ଇଏ କରିବା ସାଙ୍ଗ କିଛି ଇଏ ନାଇଁ ହେଲା ହଉ ଆଉ ସମ୍ବଲପୁରୀ ତ ମିଳିଯିବ ଶାଢ଼ୀ ଯେମିତି ହେଲେ ମିଳିଯିବ ନା କାଲିକେ ହଉ କାଲିକି ଆଇବା ଦୋକାନ ତୁ ଜାଣିଥିବୁ ତୋର ତ ଚିହ୍ନା ପରିଚୟ ବି ଅଛନ୍ତି ଦୋକାନ ରେ ହଁ ମୁଁ ପହଞ୍ଚିଯିବି ଦଶଟାରେ କହିଲିପରା କାଲିକି ହଉ ଠିକ୍ଅଛି ମୁଁ ପହଞ୍ଚିଯିବି କାଲି ପହଞ୍ଚିଗଲେ ମୋର ଶାଢ଼ୀ ଯିବା ତୁ ତ ଦୋକାନ ଜାଣିଥିବୁ ନା ଫେମସ୍ ଦୋକାନ ସବୁ ହଉ ରହୁଛି ସାଙ୍ଗ କାଲିକି ଆଇଲେ ଯିବା ନା ହଉ ଠିକ୍ଅଛି ରହିଲି